ହଁ ମୁଁ ଦିନେ ଯେତେବେଳେ ସ୍କୁଲରେ ପାଠ ପଢ଼ୁଥିଲି ସେତେବେଳେ ମୁଁ ଏକ ହନୁମାନ ମହାପ୍ରଭୁଙ୍କର ଏକ ଚିତ୍ର ଅଙ୍କନ କରିଥିଲି ଯେଉଁଥିରେ ତାଙ୍କ ମୁହଁଟିର ଯେଉଁ ଦୁଇ ପଟେ ଗାଲ ଫୁଲି ଥାଏ ସେହି ଜିନିଷଟିକୁ ମୁଁ ଠିକ୍ସେ ତିଆରି କରିପାରି ନଥିଲି ଯାହାଦ୍ୱାରା ମୋର ସ୍କୁଲର ଶିକ୍ଷକମାନେ ଓ ସାଙ୍ଗମାନେ ଏହାକୁ ଦେଖି ହସିଥିଲେ କିନ୍ତୁ ତା ପରେ ପରିସ୍ଥିତିରେ ମୁଁ ଚେଷ୍ଟା କଲି ସେଟାକୁ କେମିତି ଭଲ ଭାବରେ କରିବା ପାଇଁ ତା ପରେ ଆସ୍ତେ ଆସ୍ତେ ମୁଁ ସେଇ ଚିନ୍ ଜାଗାଟାକୁ ଭଲସେ ବନେଇଲି ବନେଇଲା ପରେ ତା ପରେ ତାଙ୍କ ଗାଲଟି ମଧ୍ୟ ଠିକ୍ସେ ହୋଇ ଯାଇଥିଲା ଯା ହଉ ବହୁତ ପରିଶ୍ରମ କଲା ପରେ ମୁଁ ଏ ଯେଉଁ ସମସ୍ୟାରେ ସମ୍ମୁଖୀନ ହେଲି ଯେଉଁ ସାର୍ ସାଙ୍ଗମାନେ ହସିଲେ ତା ପରେ ଭଲ ହୋଇଥିବାରୁ ମୁଁ ଭଲ ଯେତେବେଳେ ଚିତ୍ରଟି ଅଙ୍କନ କରିଦେଲି ସେଠୁ ସମସ୍ତେ କହିଲେ ହଁ ଏଥର ଠିକ୍ ହୋଇଛି